ମୋର ଅଣ୍ଟା ଫଣ୍ଟା ବହୁତ ଯୋରରେ ପେନ୍ ହେଉଛି ଆଉ ମାନେ ଗୋଡ଼ ଗୋଡ଼ ଗୋଡ଼ ହାତ ମଝିରେ ମଝିରେ ପେନ୍ ହେଉଛି ତେଣୁ ମୁଣ୍ଡ ବି ବଥା ବୁଲଉଛି ହଁ କିଛି ସାହାଯ୍ୟ କରିପାରିବେ କି ହଁ

ହଁ ଆଉ ଆମେ ବସିକିରି ଚକାମାଡ଼ିକି ବସି ହେଉନି ମଝିରେ ମଝିରେ ଠିଆ ହୋଇପାରୁଛୁ କିନ୍ତୁ ଟିହାରେ ଚକା ମାଡ଼ିକି ବସି ପାରୁନି ସେଥିପାଇଁ ଆଉ ବି ପି ଟିକେ କେମିତି ଲୋ ଥିଲା ଭଳିଆ ଲାଗୁଛି ତେଣୁ

ହୋଇଯାଇଛି ତେଣୁ ମଝିରେ ମଝିରେ ଟିକେ ରାତିରେ ବି ଶୋଇଲାବେଳକୁ ମଝି ରାତିରେ ନିଦଟା ମଝିରେ ମଝିରେ ଭାଙ୍ଗିଯାଉଚଛି ନାହିଁ ଆଉ ନିିଦ ଠିକ୍ ପଡ଼ୁନି ହଁ ହଁ କରିକିରି ସେମିତିଆ ଡାକ୍ତର କ'ଣ କରିବେ ହଁ ହଁ ଆଗରୁ ମେଡିକାଲରେ ମୋର ହଁ ବି ପି ଟିକେ କମ୍ ଥିଲା ଲୋ ହୋଇଯାଉଥିଲା ଆଉ ମୁଣ୍ଡପତର ଟିକେ ବୁଲଉଥିଲା ହଁ ଆଉ ଅଣ୍ଟା ଟିକିଏ ମଝିରେ ମଝିରେ ପେନ୍ ବାହାରେ ଏଇଟା ମୋର ବହୁତ ଅସୁବିଧା ହେଉଛି ଆଉ ହଁ ସେଇଟା ହଁ କଳ୍ପ ଅଛି ଟିକେ ଟିକେ ଅଛି ମଝିରେ ମଝିରେ ଏସିଡ୍ ବାହାରିଯାଏ ଆଉ

ଡାକ୍ତର ତ ଦେଖେଇଛି ଅନେକ ଡାକ୍ତରଙ୍କୁ ଦେଖେଇଛି ସେମାନେ ବି କୁହନ୍ତି ତୁମେ ଓ ଆର ସ ପାଣି ଟିକେ ପିଅ ଆଉ ଟିକେ

ହଁ ସେଇ ରିପୋର୍ଟ ବି କିଛି ଅଛି ମୋ ପାଖରେ ତେଣୁ ରିପୋର୍ଟଗୁଡ଼ାକ ଧରିକି ଯିବାକୁ ପଡ଼ିବ ଆଉ କ'ଣ କହୁଛ